ଓଡ଼ିଆ ଭାଷା ଯେଉଁ ଲୋକମାନେ କହିପାରୁନଥିବେ ସେମାନେ ତ ସାଧାରଣ ଓଡ଼ିଆ ଭାଷା କହିପାରୁନଥିବେ ମାନେ ସେ ଲୋକ ଓଡ଼ିଆ ଭାଷା ବୁଝି ବି ପାରୁନଥିବେ ତେଣୁ ସେ ଲୋକଙ୍କ ସହିତ ଆମେ କଥାବାର୍ତ୍ତା ହେବା ପାଇଁ ଚେଷ୍ଟା କଲେ ବି ସେ ତ ଓଡ଼ିଆ ଭାଷା ତ ବୁଝି ପାରୁ ନଥିବେ ତାଙ୍କୁ ଆଉ ଆମେ ବୁଝେଇବା କେମିତି ତେଣୁ ତାଙ୍କୁ ଆମର ବୁଝେଇବା ପାଇଁ ଚେଷ୍ଟା କରିବା ତା'ପରେ ବି ଯଦି ସେମାନେ କିଛି ବୁଝି ନ ପାରିଲେ ବୁଝି ନ ପାରିବା ପରେ ଆମେ କ'ଣ କରିବା ନା ଗୋଟେ ଠାର ଯେମିତିକା ଧରନ୍ତୁ ଆମର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ହଲେଇ ବା ଦେଖେଇ ଏମିତି ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିବା ସେଥିରୁ ସେ ତାଙ୍କର ଯାହା ବୁଝିବେ ଆଉ